ଆଜିକାଲି ଭଲ ପ୍ରଜାତିର ଗୋରୁ ହେଲେ ହଲଷ୍ଟେନ୍ ଗୋରୁ ବା ଜର୍ସି ଗୋରୁ ଆମର ପ୍ରକୃତ ହେଉଛି ଆମେ ଯେହେତୁ ଆମେ ଓଡ଼ିଶାର ଆମେ ବାସ କରୁଛେ ବା ଘରଦ୍ୱାର କିନ୍ତୁ ପ୍ରକୃତ ହେଉଛି ଆମର ଦେଶି ଗୋରୁ ହେଉଛି ସବୁଠାରୁ ଭଲ କିନ୍ତୁ ଆମେ ଅଧିକ ଅମଳ ତାଙ୍କଠୁ ପାଇବା ପାଇଁ ହେଲେ ଆମର ହଲଷ୍ଟେନ୍ ଯେଉଁଟାକୁ ଆମେ ଜର୍ସି ଗାଈ ବୋଲି କହୁଛେ ସେଗୁଡ଼ାକ ସେ ଗାଈ ହେଉଛନ୍ତି ପ୍ରକୃତ କାମ ଏମାନେ ବହୁତ କ୍ଷୀର ଦିଅନ୍ତି ଆଉ ଏମାନଙ୍କୁ ଖାଦ୍ୟ ଦିଆଯାଏ ଖାଦ୍ୟ ଦେଇ ଦେଲେ ମଧ୍ୟ ଏମାନେ ବହୁତ କ୍ଷୀର ଦେଇଥାନ୍ତି ଆଉ ଚାଷୀ ମଧ୍ୟ ଏଥିରେ ବହୁତ ଉପକୃତ ହେଇଥାଏ